ବଗିଚାରେ ମୋତେ ଫୁଲ ଲଗେଇବା ପାଇଁ ବହୁତ ଭଲଲାଗେ ତ ଫୁଲଗଛ ବିଭିନ୍ନପ୍ରକାର ଗେଣ୍ଡୁଫୁଲ ମଲ୍ଲି ଗଛ କି ବିଭିନ୍ନପ୍ରକାରର ଫୁଲ ତ ମନ୍ଦାର ଗଛ ଟଗର ଗଛ ଆମେ ତା'ର ଯତ୍ନ ନେଇଥାଉ ତା'ପରେ ଗଛ ମାନେ ପିଜୁଳି ଗଛ ନଡ଼ିଆ ଗଛ ମାନେ ଗଛ ଲଗେଇବାକୁ ମୋତେ ବହୁତ ଭଲଲାଗେ କାହିଁକିନା ଆମକୁ ସେ ଖାଦ୍ୟ ବି ଦେଉଥାଏ ତ ବହୁତ ଭଲ ଲାଗେ ତ ଗଛମାନଙ୍କର ଆମେ ଯତ୍ନ ନେବା ଦରକାର ତ ଗଛ ଆମକୁ କାହିଁକିନା ଆମର ସିଏ ବିଭିନ୍ନପ୍ରକାର ଉପକାର କରୁଛି ଗଛ କାହିଁକିନା ସିଏ ଅଙ୍ଗାରକାମ୍ଳ ନେଉଛି ଅମ୍ଳଜାନ ଛାଡ଼ୁଛି ତା'ପାଇଁ ମାନେ ଆମ ଇଏର କିଛି ଅସୁବିଧା ହିଁ ହେଉନାହିଁ ତା'ପାଇଁ ଆମେ ବହୁତ କିଛି ଉପକାର ପାଉଛେ ଯେହେତୁ ଗଛ ଆମକୁ ଖାଦ୍ୟ ବି ଯୋଗାଉଛି ସବୁପ୍ରକାର ମାନେ ଗଛ ଖାଦ୍ୟ ବି ଯୋଗାଉଛି ତ ଆମକୁ ସିଏ ବିଭିନ୍ନପ୍ରକାରର ସାହାଯ୍ୟ କରୁଛି ବଗିଚାରେ ମାନେ ବହୁତ କିଛି ସବୁ କିଛି ସିଏ ଆମକୁ ସବୁ ରୋଗ ଇଏ ଦେଉଛି ତ ଗଛ ଆମକୁ ବହୁତ କିଛି ଉପକାର ଦେଉଛି ଯେମିତି ନଡ଼ିଆଗଛରୁ ମାନେ ଖାଦ୍ୟ ବି ଦେଉଛି ତା'ର କିଛି ବି ଇଏ କରିବାପାଇଁ ସିଏ ଦେଉଛି ତ ବଗିଚାରେ ଆମକୁ ବହୁତ ଭଲଲାଗେ ତ ସେମାନଙ୍କର ଯତ୍ନ ନେବା କି ପାଣି ଦେବା ତ ବହୁତ ଭଲଲାଗେ ବଗିଚାରେ ଫୁଲ ଗଛଟା କେତେ ସୁନ୍ଦର ଦେଖାଯାଉଥାଏ ସେ ଫୁଲ ଗଛ ସବୁ ଫୁଲ ଫୁଟିଥିବ କି ତା'ଉପରେ ପ୍ରଜାପତି ବସିଥିବ ବହୁତ ଭଲଲାଗେ